ହ୍ୟାଲୋ ପ୍ରେମା ଆଉ ସେ ଦୁର୍ଘଟଣାରେ ତ ଆମ ପାସ୍ପୋର୍ଟ୍ କ୍ଷତିଗ୍ରସ୍ତ ହେଇଯାଇଛି ଆମେ ନୂଆ ପାସ୍ପୋର୍ଟ୍ ତିଆରି କରିବା ତୁ କ'ଣ କିଛି ସେ ବିଷୟରେ ଜାଣିଛୁ କି ଯଦି ଜାଣିନୁ ତା'ହେଲେ କାହାକୁ ପଚାର ଟିକେ ମୋ ପାଖରେ ସେ ସବୁ ଖବର ନାହିଁ ଅତି ଶୀଘ୍ର କରିଥିଲେ ଭଲ ହେଇଥାନ୍ତା ତୁ ଟିକେ ପଚାରି ବୁଝିବୁ ନା ଆଉ ଜଣେ ସେ ସାଙ୍ଗଟା ଥିଲା ସେ କଲା କ'ଣ କି ଯଦି କରି ସେ ତାଠୁ ବୁଝି ଦେନା ଯେତିକି ଆକ୍ସିଡ଼େଣ୍ଟ୍ ଲୋକ ଥିଲୁ ତା ଭିତରୁ ତୁ କାହାକୁ ଜାଣିଛୁ ଯଦି ଜାଣିଛୁ ତା'ହେଲେ ପଚାରିଥାନ୍ତୁ ପଚାରି ଦେଇଥିଲେ ଆମେ ବି କରି ପକେଇଥାନ୍ତୁ ଏଇ ପାସ୍ପୋର୍ଟ୍ଟା ଅତି ଶୀଘ୍ର କଲେ ଆମ ପାଇଁ ଭଲ ଆକୁଆଡ଼େ ଗଲାବେଳେ ଆମକୁ କାମ ଦେଇଥାନ୍ତା ଆମର କ୍ଷତି ତ ହେଇଗଲା ଆମକୁ ତ ଯେମିତି ହେଲେ ବି ନୂଆ ତିଆରି କରିବାକୁ ହବ ଟିକେ ଜଲ୍ଦି ହେଇଥାନ୍ତା ତା'ହେଲେ ଆମେ ଶାନ୍ତିରେ ରହିପାରିଥାନ୍ତୁ